ନମସ୍କାର ମୁଁ କୁନ୍ତଳା ସିଂ ମୁଁ ଆଜି ମୁଁ ନେଇଥିବା ପ୍ରତିଯୋଗିତାରେ ଡ୍ୟାନ୍ସ୍ ପ୍ରତିଯୋଗିତାରେ ଭାଗ ନେଇଥିବା ଅନୁଭୂତି ବିଷୟରେ କିଛି କହିବାକୁ ଚାହୁଁଛି ଆମର କିଛି ଦିନ ପୂର୍ବରୁ ଆମ ଗାଁରେ ଗୋଟିଏ ମେଳା ବସିଥିଲା ଯେଉଁଥିରେକି ବିଭିନ୍ନପ୍ରକାରର କମ୍ପିଟିସନ୍ ହୋଇଥିଲା ଆଉ ସେହି କମ୍ପିଟିସନ୍ରେ ସଙ୍ଗୀତ ବି ହୋଇଥିଲା ନାଚ ନାଚ ବି ହୋଇଥିଲା ଆଉ ମୁଁ ସେଥିରେ ଅଂଶଗ୍ରହଣ କରିଥିଲି ଆଉ ମୋତେ ବହୁତ ଖୁସି ଲାଗିଥିଲା ଆଉ ଯେଉଁ ଯେଉଁ ଗାଁରେ ଲୋକମାନେ ପ୍ରଶଂସା କରିଥିଲେ କି ବହୁତ ଭଲ ନାଚିଲ ଭଲ ଗାଇଲ ସେଥିରେ ମୁଁ ବହୁତ ଖୁସି ହୋଇଥିଲି ତା'ପରେ କିଛି ଦିନ ତଳେ ଆମ ସ୍କୁଲ୍ରେ ମଧ୍ୟ ଫଙ୍କ୍ଶନ୍ ହୋଇଥିଲା ଯେଉଁଥିରେ ଆମ ସ୍କୁଲ୍ର ଛୋଟ ଛୋଟ ପିଲାମାନେ ଅଂଶଗ୍ରହଣ କରିଥିଲେ ବହୁତ ସୁନ୍ଦର ଭାବରେ ସେମାନେ ଗୀତ ବି ଗାଇଲେ ବହୁତ ସୁନ୍ଦର ଭାବରେ ନାଚିଲେ ଅଭିନୟ ମଧ୍ୟ କଲେ ଯାହା ଥିଲା ମନଲୋଭା ବହୁତ ସୁନ୍ଦର ଭାବରେ ସେମାନେ କଳା ପ୍ରଦର୍ଶନ କରିଥିଲେ ଏହା ଦେଖି ମୋତେ ବହୁତ ଆନନ୍ଦ ଓ ଖୁସି ଲାଗିଲା ଯେହେତୁ ଛୋଟ ଛୋଟ ପିଲାମାନେ ଏତେ ସୁନ୍ଦର ଭାବରେ ଅଭିନୟ କରିପାରୁଛନ୍ତି ନାଚି ପାରୁଛନ୍ତି ଗୀତ ମଧ୍ୟ ଗାଇ ପାରୁଛନ୍ତି ଏହା ବହୁତ ଖୁସିର କଥା ଆମେ ତାଙ୍କୁ ଯେତେ ସପୋର୍ଟ୍ କରିବା ସେମାନେ ଆଗକୁ ଆହୁରି ଭଲ ନାଚିପାରିବେ ଗୀତ ମଧ୍ୟ ଭଲ ଗାଇପାରିବେ ଅଭିନୟ ମଧ୍ୟ ଭଲ କରିପାରିବେ ତେଣୁ ଛୋଟ ଛୋଟ ପିଲାମାନଙ୍କୁ ଉତ୍ସାହିତ କରିବା ଆଉ ଯେତେ ସମ୍ଭବ ତାଙ୍କୁ ଶିଖାଇବା ଦରକାର ଆମ ଦ୍ୱାରା ଯେତିକି ସମ୍ଭବ ଆମେ ଶିଖାଇବା ଦରକାର ମୋତେ ଯେତେବେଳେ ଅବସର ଟାଇମ୍ ମିଳେ ମୁଁ ଛୋଟ ଛୋଟ ପିଲାମାନଙ୍କୁ ମୁଁ ଯେତିକି ଜାଣିଛି ମୋ ଭିତରେ ଯେତିକି ଅନୁଭୂତି ମୁଁ ତାଙ୍କୁ ଶିଖାଏ ଏତିକି କହି ମୁଁ ନମସ୍କାର